ହେଲୋ କ୍ୟାବ୍ବାଲା ଭାଇ ମୁଁ ଗୋଟିଏ କ୍ୟାବ୍ ବୁକ୍ କରିବାକୁ ଚାହୁଁଛି ମୁଁ ଏବଂ ମୋ ପରିବାର ଲୋକ ସମସ୍ତେ ମିଶି ଆସନ୍ତାକାଲି ଏୟାରପୋର୍ଟ ଯିବା ପାଇଁ ଗୋଟେ କ୍ୟାବ୍ ଦରକାର ତେଣୁ ଆପଣଙ୍କ କ୍ୟାବ୍ ଖାଲି ଅଛି କି ତେଣୁ କାଲି ଭୋର୍ ସକାଳୁ ମୁମ୍ବାଇ ଏୟାରପୋର୍ଟ ଯିବାର ଅଛି ତେଣୁ ଜଲ୍ଦି ଟିକେ ପହଁଞ୍ଚେଇବ ସକାଳ ନଅଟାରେ ତେଣୁ ସକାଳ ନଅଟାରେ ପହଁଞ୍ଚାଇବା ଦରକାର ଯେ ସେଥିପାଇଁ ଫୋନ୍ କରିଥିଲି ଆପଣଙ୍କୁ ସକାଳୁ ନଅଟାରେ ପହଞ୍ଚି ଆମ ଏୟାରପୋର୍ଟ ଯିବୁ ଜଲ୍ଦି ଆଉ